ଆପଣ କିଏ କହୁଥିଲେ ହଁ ଆପଣ କିଏ କହୁଥିଲେ ହଁ ଅର୍ଡର୍ କରିଥିଲି

ଆମର ହେଉଛି ରାଜନଗର ଯେ ଆପଣ ଏବେ କେଉଁଠି ଅଛନ୍ତି ମୋ ନାଆଁ ହେଉଛି ରଶ୍ମିତା ସାମନ୍ତରାୟ ଆମ ଗାଁ ହେଉଛି ରାଜନଗର ଚମ୍ପରୁ ଛକ ଠୁ ଟିକେନାକୁ ବୁଲିବେ ଗୋଟେ ସ୍କୁଲ ପଡ଼ୁଛି ସ୍କୁଲଠୁ ପୁରା ସିଧା ଆସିବେ ହେରି ଟିକେ ଗୋଟେ ବରଗଛ ପଡ଼ୁଛି ଆଉ ସେହିଠି ଗୋଟେ ମଙ୍ଗଳାଙ୍କ ମନ୍ଦିର ଅଛି ସେହି ସେହିଠି ଲୋକମାନେ ଯେଉଁଠି ଅଧିକ ବସାବସି କରୁଥିବେ ସେହିଠି ଆସନ୍ତୁ ମୋ ଡ୍ରେସ ଖରାପ ପଡ଼ିଛି ମୁଁ କଟ ଆଜ୍ଞା ଯେଉଁଟା ମଗାଇଥିଲି ସେହିଟା ତ ଆସିଛି କିନ୍ତୁ ମୁଁ କଟନ ମଗାଇଥିଲି ମୋର ଆସିଛି ପଲିଷ୍ଟର ମୁଁ ଡ୍ରେସ ବି ଛୋଟ ସାଇଜ ପଡ଼ୁଛି ସେଥିପାଇଁ ମୁଁ ମଗାଇବା ଚାହୁଁଛି ଡ୍ରେସ ତ ପାରୁଛି ହଁ ଆଜ୍ଞା ସମସ୍ତେ ଆସିଲେ ଜାଣି ପାରିବେ ଯଦି ଜାଣି ଯଦି ଆପଣ ମୋ ନାଁ କହିଲେ ଟିକେ ନଜାଣି ପାରିବେ ତାହେଲେ ମୋ ବାବାଙ୍କ ନାଁ କହିଦେବେ କହିଲେ ସମସ୍ତେ ଜାଣି ପାରିବେ ବାବାଙ୍କ ନାଁ ହେଉଛି ହରିହର ସାମନ୍ତରାୟ ଆମର ଆମର ଗୋଟେ ସାହି ଏହିଠି ମଙ୍ଗଳାଙ୍କ ଠି ଆସିଲେ ପଚାରିଲେ ସମସ୍ତେ କହି ପାରିବେ

ହଁ

ଡ୍ରେସ୍ ଅର୍ଡର୍ କରିଥିଲି ଚୁଡ଼ଦାର କପଡ଼ା କିନ୍ତୁ ସେହିଥିରେ କଲର ଯେମିତି ରିଅଲ ରେ ଆମେ ଦେଖିଥିଲୁ ତାଠୁ ଭଲ ଆସିନି ମାନେ କିଛି ଡିଫରେନ୍ସ ରହୁଛି ଆଉ କ'ଣ ସେ ଟେ ଛୋଟ ବି କପଡ଼ା ବି ଏତେ ବାଗ ନାହିଁ ଆଉ କଟନ ମଗାଇଥିଲୁ ସେହିଟା ପଲିଷ୍ଟର ଆସିଛି ଆଜ୍ଞା ଆପଣ ଏମିତି କଷ୍ଟମର କୁ ହଇରାଣ କରୁଛନ୍ତି କ'ଣ ପାଇଁ ଆମେ ଯାହା ଆମେ ଯାହା କହୁଛୁ ସେ ଯେଉଁ ଯାହା ବି ମାରୁଛୁ ଅର୍ଡର୍ କରୁଛୁ ସେ ଜିନିଷ ନ ଆସି କି ତମେ ଅଲଗା ଜିନିଷ ଦେଉଛ କପଡ଼ା ଭଲ ଆସୁନି ଏହିଥିରୁ ଆମେ କଷ୍ଟମର ହଇରାଣ ହଉଛୁ ନା

ଶୁଣନ୍ତୁ ଆପଣ ଯାହାକୁ ବି ଆଉ କେତେବେଳେ ବି ଲୋକମାନ ଙ୍କୁ ଦେଲା ବେଳକୁ କଷ୍ଟମରକୁ ଏମିତି କେବେ ଦେଖାଇବେନି ଲୋକମାନେ ହଇରାଣ ହେଉଛନ୍ତି ନା ସେଥିପାଇଁ ନେକ୍ସଟ ଟାଇମ ଧ୍ୟାନ ଦେବେ ଆଜ୍ଞା ରଖନ୍ତୁ